ହ୍ୟାଲୋ ଡାଇଭର ବାବୁ ଆମେ ଏବେ ଯାଇପାରିବା ତ ଜଲ୍ଦି ଚାଲନ୍ତୁ ଆମକୁ ଟିକିଏ ଶୀଘ୍ର ପହଞ୍ଚିବାର ଅଛି ତେଣୁ ଅପରାହ୍ନ ପୂର୍ବରୁ ପହଞ୍ଚିବାକୁ ପଡ଼ିବ ଆପଣ ଫୋନ୍ ପେ'ରେ ଟଙ୍କା ନେଇପାରିବେ ତ ଓଃ ହୋଇପାରିବନି ତାହେଲେ ଓକେ କୁହନ୍ତୁ ଦୁଇ ହଜାର ଟଙ୍କା ମୋ ପାଖରେ ଅଛି ତେଣୁ ଆପଣ ସତରଶହ ପଚାଶ ଟଙ୍କା ରଖି ବାକି ପଇସା ଫେରାଇଦେବେ ମୁଁ ଏବେ ତାହେଲେ ନିଶ୍ଚିତ